ଆମମାନଙ୍କ ଦୈନନ୍ଦିନ ଜୀବନରେ ଏମିତି ଭାତ ଡାଲମା ଖଟା ଖିରି ଘାଣ୍ଟ ଚିକେନ୍ ମଟନ୍ ଇତ୍ୟାଦି ପୋଟଳ ସୋୟାବିିନ୍ ତରକାରୀ ମଟର ତରକାରୀ ଡାଲି ହରଡ଼ ଡାଲି ମୁଗ ଡାଲି ଚଣା ଡାଲି ଇତ୍ୟାଦି ବୁଟ ଡାଲି ମସୁର ଡାଲି ଇତ୍ୟାଦି ବହୁତ ପରିମାଣରେ ରୋଷେଇ କରାଯାଏ ବୋଉ ଏବଂ ମାଛ ତରକାରୀରେ ମାଛକୁ ଭାଜି ତାକୁ ମାଛକୁ ପ୍ରଥମେ ବାଛି ତାକୁ ତେଲରେ ଭାଜି ତା'ପରେ ତାକୁ ଭଲ ଭାବରେ ଭାଜି ସାରିଲା ପରେ ତାକୁ ତରକାରୀ କରାଯାଏ ଘାଣ୍ଟ ବି ସେହିପରି ମାଛକୁ ଭାଜିକରି ଛେଚିକରି ତାକୁ ତରକାରୀ କରାଯାଏ ଏବଂ ଘାଣ୍ଟ ଚିକେନ୍ ଚିକେନ୍ କୁକୁଡ଼ା କୁକୁଡ଼ା କାଟିକରି ତାକୁ ଭଲ ଭାବରେ ତାକୁ ମ୍ୟାରିନେଟ୍ କରିକରି ତାକୁ ତେଲରେ ପକାଇ ମସଲା ସବୁ ଆଉ ହଳଦୀଗୁଣ୍ଡ ଜିରାଗୁଣ୍ଡ ଚିକେନ୍ ମସଲା ମିଟ୍ ମସଲା ଇତ୍ୟାଦି ବିଭିନ୍ନ ମସଲା ପକାଇ ସେଥିରେ ଚିକେନ୍ କରାଯାଏ ଏବଂ ମାଛ ଫ୍ରାଏ ଚିଙ୍ଗୁଡ଼ି କଙ୍କଡ଼ା ଏବଂ ତାକୁ ସେ ସେ ଜିନିଷକୁ ମଧ୍ୟ ଖାଇଲେ ବହୁତ ପୁଷ୍ଟିସାର ମିଳିଥାଏ ଏବଂ ପାଟିକୁ ମଧ୍ୟ ସ୍ୱଦ ଲାଗିଥାଏ ଏବଂ ଖାଇବା ଦ୍ୱାରା ଆମର ମନକୁ ଶାନ୍ତି ପାଇଥାଉ ଏବଂ ଖାଦ୍ୟରେ ବହୁତ ପରିମାଣର ପୁଷ୍ଟିସାର ମିଳିଥାଏ ପ୍ରଥମତଃ ଏ ଡାଲି ଜାତୀୟ ପରିବାରେ ବିଭିନ୍ନପ୍ରକାର ବିଭିନ୍ନପ୍ରକାର ପୁଷ୍ଟିସାର ମିଳିଥାଏ ସେଥିପାଇଁ ଡାଲି ଜାତୀୟ ଜିନିଷ ଜରୁରୀ ଖାଇବା ଉଚିତ୍ ଦେହ ପାଇଁ ଉପଯୋଗୀ